ହ୍ୟାଲୋ ଆପଣ ଭଗବତୀ ଏଜେନ୍ସିରୁ କହୁଛନ୍ତି କି ମୁଁ ଭବାନୀପାଟଣାରୁ କହୁଛି ମୁଁ ଆ ମୁଁ ଆମ ଫ୍ୟାମିଲି ପିକ୍ନିକ୍ ସମ୍ବଲପୁର ଓ ଏଇ ଆଖପାଖ ଜାଗାକୁ ଯାଇଥାନ୍ତୁ ଆମେ ଚାରଜଣ ଆମେ ଚାରିଜଣ ଯାଇଥାନ୍ତୁ ଆପଣଙ୍କ କ୍ୟାବ୍ର ଭଡ଼ା କେତେ କହିଲେ ଚାରିହଜାର ଏତେ ଆମେ ଚାରଜଣ ଯାଇଥାନ୍ତୁ ଆଉ ତା'ହେଲେ ବଡ଼ କ୍ୟାବ୍ ଅଛି କି ଆଠ ହଜାର ନାଇଁ ନାଇଁ ଆମର ଛୋଟୋ କ୍ୟାବ୍ ହେଇଗଲେ ହେଇଯିବ ଆମେ ଚାରଜଣ ଯିବୁ ଆଉ ଦୁଇଦିନ ପାଇଁ ବୁକିଙ୍ଗ୍ କରିବୁ ଛଅ ହଜାରରୁ କମେଇବେନି ଆଉ ମୁଁ ନିଜେ ଡ୍ରାଇଭିଂ କରିଦେବି କେତେ କ'ଣ ଡିସକାଉଣ୍ଟ ଦେବେ ତିନି ପାଞ୍ଚ ହଜାର ହଉ ଭାଇ ଆମେ ଯିବୁ ଆଉ ଆପଣଙ୍କ ଗାଡ଼ିରେ ଆଉ ଠିକ୍ଅଛି ଆଉ